ହେଲୋ ହେଲୋ ହେଲୋ ଆପଣଙ୍କର ଗାଡ଼ି ଅଛି ନା ଆଉ ସେ ବୋଲେରୋ କେତେ ଭଡ଼ା ନେବ ଏ ଅନୁଗୁଳ ଅନୁଗୁଳ ଅନୁଗୁଳରୁ ଭୁବନେଶ୍ୱର ଯିବୁ କେତେ କ'ଣ ନେବେ ଏତେ ଅଧିକ କ'ଣ କହୁଛ ଟିକିଏ କମ୍ କଲେ ହୁଅନ୍ତାନି ନା

ଡ୍ରାଇଭର ଖର୍ଚ୍ଚଟା ଆମେ ଦେବୁ ଖାଇବା ଖର୍ଚ୍ଚ ବୁଲିବା ଖର୍ଚ୍ଚ ଆମେ ଦେବୁ ଗେଟ୍ ଭଡ଼ା ଆମେ ଦେବୁ ତିନି ହଜାରେ ନେବନି ନା ତିନି ହଜାର ନେବ ଆମେ ଡ୍ରାଇଭର୍ ତିନି ହଜାର ହଉ ଚାରି ହଜାର ନେବ ଆମେ ଡ୍ରାଇଭର ଖର୍ଚ୍ଚ ଦେବୁ ହଉ ହଉ ହଁ ଏଇ ଯୋଉ ଯିବୁ ଭୁବନେଶ୍ୱର ପୁରୀ ଅନୁଗୁଳ ଆ ଚାରିଆଡ଼ ଟିକେ ବୁଲି ବୁଲାକି ଟିକେ ଆସିବୁ ଆଉ ନ ଟା ବୋଲେରୋଟାରେ ନଅଜଣ ଜାଗା ଧରିବେ ନଅ ଜଣ ଆଉ ଦଶ ଜଣ ବି ଯାଇପାରିବେନି

ନଅ ଜଣ ଦଶ ଜଣ ଯିିବୁ ଆଉ ତୁମେ ସେଇଆା କହିଲେ ଆଉ ଅଧିକ ଜାଗା ଯୁଆଡ଼େ ଯିବା କଥା ତୁମ ଗାଡ଼ି ସବୁବେଳେ କହିବୁ ଆଉ ନହେଲେେ ନହେଲେ ଗୋଟେ ନହେଲେ ଗୋଟେ କମ୍ପାନିରେବି ତୁମ ଗାଡ଼ି ଲଗେଇଦେବୁ ଯଦି ସୁବିଧା ସୁବିଧା କରିବ ତାହେଲେ ତୁମ କମ୍ପାନୀରେ ତୁମ ଗାଡ଼ିଟାକୁ ଲଗେଇଦେବୁ କେତେ କ'ଣ ରେଟ୍ ନେବ ଠିକ୍ କରିକି କୁହ ବୁଧୁବାର ଦିନ ଯିବା ଫାଙ୍କା ହେବନା ବୁଧୁବାର ଦିନ ସକାଳ ପାଞ୍ଚଟା ଭିତରେ ଆସିକି ଠିକିବ ଗାଡ଼ି ଗୁରୁବାର ଦିନ ସକାଳୁ ସକାଳୁ ଆସିକି ଠିକିବା ହଉ ଶୀଘ୍ର ତାହେଲେ ଆସିକି ପହଞ୍ଚ ମୋତେ ଫୋନ କର ଆଉ ଫୋନ୍ ପେ ରେ ଆଉ ଫୋନ୍ ପେରେ ଅଧେ ପଇସା ଦେଇଦେବି ଆଉ ଅଧେ ପଇସା ଥିବ ହଉ ରଖ ତାହେଲେ